ହଁ ମୁଁ ଦକ୍ଷିଣଭାରତୀୟ ଖାଦ୍ୟ ଯେମିତିକି ଦହିବରା ସେଇଟା ରୋଷେଇ କରିବାକୁ ପସନ୍ଦ କରିବି କାରଣ ଯେହେତୁ ଏବେ ଖରାଦିନ ଚାଲିଛି ଦହିବରା ଖାଇବାକୁ ବହୁତ ଇଚ୍ଛା ହେବ ଶୁଷ୍କ ଦିନ ନା ସେଥିପାଇଁ ମୁଁ ଦହିରେ ପ୍ରସ୍ତୁତ କିଛି ଜିନିଷ ଖାଇବାକୁ ପସନ୍ଦ କରିବି ସେଥିପାଇଁ ମୁଁ ଦହିବରା ହିଁ ରୋଷେଇ କରିବାକୁ ଚାହିଁବି ମୋତେ ଭଲ ଲାଗିବ ସେଇଟା ମୋର ପସନ୍ଦ ବି ସେଇଟା ଦହିବରାଟା ସେଥିପାଇଁ ମୁଁ ଦହିବରା ହିଁ ରୋଷେଇ କରିବି